ମାନେ କୁକୁଡ଼ା ବ୍ୟବସାୟର ନିୟମ ହେଉଛି ଏବେତ ଏ ପ୍ରତ୍ୟେକ ଏସଏଚଜିମାନଙ୍କୁ କୁକୁଡ଼ା ଚାଷ ଆସୁଛି ତାପରେ ଯିଏ ପର୍ଶନାଲ୍ କରିପାରିବ ସେଇଟା ବି ହୋଇପାରୁଛି କୁକୁଡ଼ା ଚାଷ କଲେ କ'ଣ ଚିଆଁମାନଙ୍କୁ ଆଣିବ ତାକୁ ସୁରକ୍ଷାରେ ରଖିବ ତାକୁ ମାନେ ତା ଖାଦ୍ୟ ଦିଆହେବ ତାଙ୍କୁ ଭ୍ୟାକସିନ୍ ଦିଆଯିବ ତାଙ୍କୁ ମାନେ ସୁରକ୍ଷିତ ରଖାଯିବ ତାପରେ ଡେଲି ତାଙ୍କୁ ଦୁଇ ଟାଇମ୍ ଖାଇବା ପାଣି ସହିତ ତାଙ୍କମାନଙ୍କୁ ତାଙ୍କମାନଙ୍କୁ ସେବା କରାଯିବ ସେମାନଙ୍କୁ ଏ କରାଯାଇଗଲା ପରେ ଖାଦ୍ୟ ଦେଲା ପରେ ସେମାନେ ଆସ୍ତେ ଆସ୍ତେ ଦୁଇ ମାସ ଦେଢ଼ ମାସ ଭିତରେ ସେମାନେ ବଢ଼ନ୍ତି ଆଉ ଆମେ ବି ସେ ତାଙ୍କୁ ବିକୁ ବିକିକି ଯେତିକି ଟଙ୍କାର କିଣିଥାଉ ତାର ଦୁଇ ତିନି ଗୁଣାର ଲାଭରେ ଆମେ ତାକୁ ବିକ୍ରି କରୁ ବିକ୍ରି କରିକି ଆମେ ହେଉଛି ବିକିକି ତାପରେ ବିକ୍ରି କରୁ ଆଉ ତାରେ ବିକ୍ରି କରିକି ତା' ତାମାନେ ତାକୁ ବିକ୍ରି କରୁ ବିକ୍ରି କରିକି ଲୋକମାନଙ୍କୁ ତାକୁ କାଉଣ୍ଟର ମାନଙ୍କୁ ବି କୁକୁଡ଼ା ଦେଉ ତାପରେ ହେଉଛି କୁକୁଡ଼ାମାନଙ୍କୁ ଦେଇକି ସେମାନଙ୍କୁ କୁକୁଡ଼ା ନେଲା ଠାରୁ ସେମାନେ ବିକ୍ରି କରିକି ସେମାନେ ଦୁଇ ତିନି ଘଣ୍ଟା ସମୟରେ ତା'ମାନେ ସେମାନେ ତିନି ଘଣ୍ଟାକୁ ଥରେ ଖାଆନ୍ତି ଖାଦ୍ୟ ଔଷଧ ଆଉ ତାପରେ ଆମର ପଲ୍ଲୀଶ୍ରୀ ଚ୍ୟାନେଲ୍ରେ ଏ କୁକୁଡ଼ା ଚାଷ ବିଷୟରେ ସବୁ କୁହନ୍ତି ତାକୁ ଆମେ ଶୁଣିଥିଲୁ ଶୁଣିକି ଯେତିକି ମନେରଖିଛୁ ସେତିକି କହୁଛୁ ଆଉ